ହ୍ୟାଲୋ ଆପଣ ସ୍ଵିଗିର ମ୍ୟାନେଜର୍ କହୁଛନ୍ତି କି ହଁ ଆପଣଙ୍କର ମୁଁ ସ୍ଵିଗିରୁ ଅର୍ଡ଼ର୍ କରିଥିଲି ମଗେଇଥିଲି ଭାତ ଡ଼ାଲମା କ୍ଷୀରି ଖଟା ତା ପରେ ପନିର୍ ବି ମଗେଇଥିଲି ତା'ର ଖାଦ୍ୟଗୁଡ଼ାକ ବହୁତ ସ୍ୱାଦିଷ୍ଟ ଥିଲା ଆଉ ସେ ଯେଉଁ ଆସିଥିଲେ ଅର୍ଡ଼ର୍ ନେଇକି ଅର୍ଡ଼ର୍ ବଏ ସିଏ ତାଙ୍କ ନାଁ ସାଗର ଥିଲା ଟି ହଁ ତାଙ୍କର ବ୍ୟବହାର ବହୁତ ଭଲ ଥିଲା ଆଉ ତମର ଖ ଭାତ ବି ଭଲ ଥିଲା ବେଶୀ ନରମ ନଥିଲା ବେଶୀ ଟାଣ ବି ନଥିଲା ଠିକ୍ ଥିଲା ଆଉ ଡାଲମା ବି ବଢ଼ିଆ ଲାଗୁଥିଲା ଆଉ ଖଟା ତ ବଢ଼ିଆ ହୋଇଥିଲା ମୋତେ ଖଟା ବହୁତ ଭଲ ଲାଗେ ଆଉ କ୍ଷୀରି ବି ମୋତେ ବହୁତ ଭଲ ଲାଗେ ମୁଁ ଏଥିପାଇଁ ବହୁତ ଖୁସି ଅଛି ଆଉ ମୁଁ ମୋ ସାଙ୍ଗମାନଙ୍କୁ ବନ୍ଧୁମାନଙ୍କୁ ବି କହିବି ସେ ଅର୍ଡ଼ର୍ ବାଲା ଯିଏ ଡ଼େଲିଭରି ବଏ ଯିଏ ଆସିଥିଲେ ସିଏ ଠିକ୍ ସମୟରେ ପହଞ୍ଚେଇ ଦେଇଥିଲେ ମୁଁ ଯେତିକି ସମୟରେ ତାଙ୍କୁ କହିଥିଲି ସେ ସେତିକି ସମୟରେ ବି ମୋତେ ଦେଇଦେଇଥିଲେ ଆଉ ଯେତେବେଳେ ଆମର ଖାଇବା ଡେରି ହୋଇଯିବ କି ଯେତେବେଳେ ଆମେ ସେ ଖାଦ୍ୟଗୁଡ଼ାକ ବନେଇ ପାରିବୁନି ଘରେ କି ଯେତେବେଳେ ବି ମୋର ଇଛା ହେବ କରିବାକୁ ମୁଁ ଆପଣଙ୍କ ସ୍ଵିଗିରୁ ମୁଁ ମଗେଇଦେବି ଆଉ ଆପଣଙ୍କ ଖାଦ୍ୟଟା ବହୁତ ସୁସ୍ୱାଦୁ ଥିଲା ବହୁତ ବଢ଼ିଆ ଥିଲା ମୁଁ ମୋ ସାଙ୍ଗମାନଙ୍କୁ ବି କହିବି ମୁଁ ମୋ ଘରମାନଙ୍କୁ ବି କହିବି ଘରବାଲା ଲୋକଙ୍କୁ ଆଉ ବହୁତ ଖୁସି ମୁଁ ଆପଣମାନଙ୍କ ପାଇଁ ଆଉସ୍ ନମସ୍କାର